ଆଜିକାଲିର ଛାତ୍ରମାନେ ତାଙ୍କର ଉଚ୍ଚ ଶିକ୍ଷା ନିମନ୍ତେ ସରକାର ବିଭିନ୍ନ ପ୍ରକାରର ସହାୟତା ପ୍ରଦାନ କରିଥାନ୍ତି ସେଥି ନିମନ୍ତେ ସେମାନଙ୍କର ସଞ୍ଚୟ ଆକାଉଣ୍ଟ୍ ରହିଥିବା ଆବଶ୍ୟକ ଯେଉଁଥିରେ ସରକାରଙ୍କ ଦ୍ୱାରା ସହାୟତ ରାଶି ଆମ ଆକାଉଣ୍ଟ୍କୁ ଛାତ୍ର ପିଲାମାନଙ୍କ ଆକାଉଣ୍ଟ୍କୁ ଆସିଥାଏ ଯାହାଫଳରେ ପିଲାମାନେ ଉତ୍ସାହିତ ହୋଇଥାନ୍ତି ଏବଂ ଆଗକୁ ପଢ଼ିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି ସେଥି ନିମନ୍ତେ ମତେ ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲିବା ପାଇଁ ଉତ୍ସାହିତ କରାଯାଏ